ଓଡ଼ିଶାର ମନୋରଞ୍ଜନ ସୋସିଆଲ୍ ମିଡ଼ିଆରେ ଆଜିକାଲି ଅନଲାଇନ୍ ପ୍ଲାଟଫର୍ମରେ ଆଜିକାଲି ଇନଷ୍ଟାଗ୍ରାମ୍ ଫେସବୁକ୍ ୟୁ ଟ୍ୟୁବ୍ ଅଧିକ ମାତ୍ରାରେ ପଡ଼ିଛି ଚାଲିଛି ଅଧିକ ଅଧିକାଂଶ ଲୋକ ମଧ୍ୟ ବ୍ୟବହାର କରୁଛନ୍ତି ଏହା ବ୍ୟବହାର କରିବା ଦ୍ୱାରା କେତେକ ନୃତ୍ୟ କେତେକ କେତେ କ'ଣ ସବୁ ବାହାରକୁ ଆସିଛି ଏଥିମଧ୍ୟରୁ କେତେ ଲୋକ ମଧ୍ୟ ପଇସା ଇନକମ୍ କରୁଛନ୍ତି ଏବଂ ୟୁଟ୍ୟୁବ ମଧ୍ୟରେ କେତେକ ରାଇଟର୍ ଗାଳ୍ପିକ ନୃତ୍ୟ କଳା ଏହା ସବୁ ଅଧିକ ଦେଖିବାକୁ ମିଳେ ଏବଂ ମନୋରଞ୍ଜନ କରିବାକୁ ମିଳିଥାଏ ଇନଷ୍ଟାଗ୍ରାମ୍ ଆଜିକାଲିକା ଦିନରେ ଇନଷ୍ଟାଗ୍ରାମ୍ ଅଧିକ ନୃତ୍ୟ ପରିିବେଷଣ କରୁଛନ୍ତି ବା ଚିତ୍ରକଳା ଅଧିକ ଆସୁଛି ଏହା ଆସିବା ଦ୍ୱାରା ଲୋକମାନେ କେତେକ ଅନଲାଇନ୍ର ପଇସା କମାଇବାରେ ଲାଗିଚନ୍ତି ଏବଂ ଏହା ଅନଲାଇନ୍ ଅନଲାଇନ୍ରେ ପଇସା କମାଇକି ଲୋକମାନେ ବହୁତ ଖୁସି ଅଛନ୍ତି ଏବଂ ଏଠାକାରେ ଭିଡ଼ିଓ ଦେଖିକି ଲୋକମାନେ ବହୁତ ଖୁସି ବା ମନୋରଞ୍ଜନ କରୁଛନ୍ତି